କାର୍ଯ୍ୟକ୍ଷେତ୍ରରେ ବିବାଦ ଲାଗିଲେ ନିଜକୁ ଆପସ୍ ବୁଝାମଣାରେ ପରିଚାଳନା କରିନେବା ମନେ କରାଯାଉ ବିଲରେ କିଛି ହଲିଆ କାମକୁ କାମ କରିବା ପାଇଁ ଗଲେ ତାଙ୍କୁ ପଇସା ଦେବାରେ ହୁଏ ତ ଦିନେ ଦୁଇ ଦିନ ଲେଟ୍ ହେଇପାରେ ସେଥିରେ ସେମାନେ ଗରିବ ଲୋକମାନେ ନିଜକୁ ସମ୍ଭାଳି ନ ପାରି ପାଟିତୁଣ୍ଡ କରିବେ ତେଣୁ ଏମାନଙ୍କୁ ବୁଝେଇ ଦେବାର ଅଛି

ମୁଁ ନିହାତି ଆପଣଙ୍କର ପଇସା ନଗଦ ଦେବି ହୁଏତ ଦିନେ ଦୁଇ ଦିନ ଲେଟ୍ ହେଇପାରେ

ସେମାନଙ୍କର ତ ପଇସା ନ ହେଲେ ସେମାନେ ଚଳିବେ କେମିତି ସେମାନଙ୍କୁ ଦିନେ ଦୁଇ ଦିନ୍ ଟାଇମ୍ ଦେଇ ତାଙ୍କୁ ପାରିଶ୍ରମିକ ସେମାନଙ୍କୁ ନିହାତି ଦେବା ଦରକାର ଏହିପରି ଭାବରେ ଆମେ କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତିକୁ ନିଜେ ନିଜେ ଆପସ୍ ବୁଝାମଣା ଭିତରେ ପରିଚାଳନା କରିପାରିବା